ଯୋଗ ଶିଖିବା ପାଇଁ ଆମର ଅଞ୍ଚଲ ତ କୌଣସି ଯୋଗ ଶିବିର କି କିଛି ନାଇଁନ ଫେର୍ ବି ଯୋଗ କର୍ବାର୍ ଲାଗି ଗୁଟେ କଥା ଅଛେ ଯେନ୍ଟାକି ଆମେ ମୋବାଇଲରେ ୟୁଟ୍ୟୁବ ବୋଲି କହୁଚୁ ୟୁଟ୍ୟୁବ୍ର ଦେଖିକିରି ଲୋକେ ଯୋଗ କରୁଚନ୍ ଆର୍ ଯେେନ୍ଟ ମାନେ ଆଗରୁ କେନ୍ ସ୍କୁଲମାନଙ୍କୁ ଶିଖିଥିବେ ଯୋଗ ସେଟାକେ ବି ସରକାରୀ କରିରି କରଲୁଛନ୍ ମୁଇଁ ବି ଏବେ ଗୋଟେ ୟୁଟ୍ୟୁବ ର ଦେଖିକରି ଦୁଇ ଚାରଟା ଆସନର ଯୋଗ କରସି ଯେନ୍ଟାକି ପ୍ରାଣାୟମ ସୂର୍ଯ୍ୟ ନମସ୍କାର ଜମ୍ପିଙ୍ଗ ତାପରେ ଚାଲୱାର୍ଟା ସଖାଲୁ ତାପରେ ଆଉ କାଁ କକା ଦୁଇ ଚାରିଟା ଆସନ୍ ମୁଇ ତ ଭଲ୍ କରି ଟିକେ ନା ଟିକେ ମନା ନିି ରହ ହବା ଦୁଇ ଚାରିଟା ମୁଁ ବି ଯୋଗ ଆସନ କର୍ସିଁ ପହଲା ପହଲା ଟିକେ ଠିକ୍ ମେଣ୍ଟେନ୍ସ ନ ହନ୍ତି ବ୍ୟାଲେନ୍ସ ନି ହେଇ ପଢ଼େ ଏବେ ଧୀରେ ଧୀରେ ବେଲେନ୍ସ ବି ହେଇଗଲାଣି ଯୋଗ କଲେ ଯାହା ବି ହଉ ଟିକେ ଭଲ୍ ରହୁଚେ ବ୍ଲଡ଼ ସାର୍କୁକୁଲେସନ ବି ହଉଚି ଆର୍ ଫୁର୍ତ୍ତି ବି ଠିକ ରହୁଚେ ଆର୍ ସମସ୍ତେ ବି ଯୋଗ କରବାର୍ କଥା ଆମର ପାଖେ ଯଦି ଯୋଗ ଶିବିର ଗୁଟେ ହେତା ତାହେଲେ ଲୋକମାନେ ବି ବହୁତ ଶିଖି ପାରତେ ଯେନ୍ଟାକେ ସ୍ୱାସ୍ଥ୍ୟ ପ୍ରତି ଭଲ୍ କାମ ଦେତା ସେ ଯାହା ବିୋଉ ଯୋଗଉ ଗୋଟେ ବଣଣି ହ ଜିନିଷ୍ଟ ମୁଇଁଗହ ଅିକ କରୁଥାଏ ଏବେ ଜାଲ୍ିନି ଯେତେବେଲେ ଯୋଗ କରୁ ଯେ ମୋର୍ ବଡ଼ି ବି ଫିଟ୍ ଫାଟ ଅଛେ ଆ ଯୋଗ କର୍ବାର୍ କଥା ବି ଯୋଗ କଲେ ତ ଦେହେ ଆମ ବହୁମଲ ଲଉଚ